ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଏଠାକାର ଲୋକମାନେ ସାଧାରଣତଃ କୃଷି ଉପରେ ଜୀବିକା ନିର୍ବାହ କରନ୍ତି କିନ୍ତୁ ଚାଷୀ ଚାଷ କରୁଛି କିନ୍ତୁ ଚାଷରୁ ଲାଭ ପାଉନାହିଁ ଏ ଚାଷକୁ ଯଦି ଉନ୍ନତ କରିବାକୁ ହେବ ତା'ହେଲେ ସରକାର ଏବଂ ବିଭିନ୍ନ ପ୍ରକାର ସଂସ୍ଥା ଆଗେଇ ଆସିବାକୁ ପଡ଼ିବ ଉନ୍ନତମାନର ବିହନ ଉନ୍ନତମାନର ଔଷଧ ପ୍ରଚୁର ପରିମାଣରେ ସାର ଏବଂ ପ୍ରତ୍ୟେକ ଜମିକୁ ବାଡ଼େଇ ପାଣି ମଡ଼ାଇବାର ସୁବିଧା ହେଲେ ଯାଇ କୃଷିଶିଳ୍ପର ବିକାଶ କରାଯାଇପାରିବ ଏହା ବ୍ୟତୀତ ବୈଷୟିକ କୃଷି ଯନ୍ତ୍ରପାତି କୃଷି ତାଲିମ୍ କ୍ଷେତ୍ର ଏବଂ ପରିଶେଷରେ ଚାଷଟା ଅମଳ ହୋଇଗଲା ପରେ ଉଚିତ୍ ଦାମ୍ରେ ଚାଷୀଠାରୁ ଶସ୍ୟ କିଣିବା ଏଗୁଡ଼ାକ ଯଦି ସରକାର କରନ୍ତେ ତା'ହେଲେ ଗ୍ରାମାଞ୍ଚଳରେ କୃଷି ଶିଳ୍ପର ଉନ୍ନତି ହୋଇପାରିବ